ସାଧାରଣତଃ ଆମେ ଆମ୍ବ ପଣସ ନଡ଼ିଆ କଦଳୀ ଲେମ୍ବୁ ଟଭା ଏହିସବୁ ଗଛ ଲଗାଇବାକୁ ଭଲପାଉ ଲତା ହିସାବରେ ଜହ୍ନି ଶିମ୍ବ କଲରା ଜୁଲଣ ଏହିସବୁ ଲତା ଲଗାଇବାକୁ ଆମେ ଭଲପାଉ